ପଶୁମାନଙ୍କୁ ଚରିବା ପାଇଁ ସବୁଜ ଘାସ ପଡ଼ିଆ ଗୋଟିଏ ଅଛି ଆମର ଆମ ଘର ପାଖରେ ଗୋଟେ ବଡ଼ ଘାସ ପଡ଼ିଆ ଅଛି ସେଥିରେ ଅନେକ ଘାସ କେତ୍ ବହୁତ ଘାସ ଅଛି ସେଇ ଘାସକୁ କାଟି ଆଣି ଆମେ ଆମ ଗାଈ ବଲଦ ଛେଲି ମେଣ୍ଢା ସମସ୍ତଙ୍କୁ ଖାଇବାକୁ ଦେଇଥାଉ ଆମ ଘାସ ପଡ଼ିଆରେ ବହୁତ ଗୁଡ଼ିଏ ଘାସ ଅଛି ଆମ ଘାସରେ ପାଣି ଦେଇଥାଉ ଆମ ଘାସ ପଡ଼ିଆ ବହୁତ ଦେଖିବାକୁ ବହୁତ ସୁନ୍ଦର ଆମ ଘାସ ପଡ଼ିଆରେ ବହୁ ଅନେକ ଗୁଡ଼ିଏ ଘାସ ଅଛି ଆମ ଗାଈ ଖାଇବାକୁ ଦେଇଥାଉ ଅନ୍ୟ ଲୋକମାନେ ମଧ୍ୟ ଆମ ଘାସ ପଡ଼ିଆରେ ସେ ଘାସ ନେଇଥାନ୍ତି ଖରାପ ପ୍ଲାଷ୍ଟିକ୍ ଜିନିଷ ଆମ ଗାଈ ଆମେ ଦେଇନଥାଉ ଆମ ଗାଛ ଅନେକଗୁଡ଼ିଏ ଘାସ ଅଛି ସେଇ ଘାସ ଆମେ ଆମ ଗାଈ ଖାଇବାକୁ ଆମେ ଦେଇଥାଉ ସେଇ ଗାସ ଖାଇକି ମାନେ ବହୁତ ହୃଷ୍ଟପୃଷ୍ଟ ହୋଇଥାନ୍ତି ଯାହାଫଳରେ ଆମକୁ କ୍ଷୀର ଦେଇଥାନ୍ତି ସେଇ କ୍ଷୀର ପୁଣି ମଧ୍ୟ ଆମେ ତାକୁ ସେ ସାଇଟିରେ ବିକ୍ରି କରିଥାଉ ବନେଇଥାଉ ମାନେ ସେଇ କ୍ଷୀରରୁ ମିଠା ମଧ୍ୟ ତିଆରି କରିଥାଉ ଯାହା ସେ ସେମାନେ ସେଇ ଖାଇବା ଦ୍ୱାରା ଆମ ଗାଈ ତାଙ୍କର ଶରୀର ବହୁତ ଭଲ ହୋଇଥାଏ ସେଇ ସେମାନଙ୍କଠାରୁ ଆମେ କ୍ଷୀର ପାଇଥାଉ ସେଇ କ୍ଷୀର ପୁଣି ଆମେ ସୋସାଇଟିରେ ବିକ୍ରି କରିଥାଉ ଯାହା ଫଳରେ କିି ଆମେ ପଇସା ମଧ୍ୟ ପାଇଥାଉ ଅନେକ ଲୋକଙ୍କ ସୁବିଧାରେ ହୋଇଛି